ବିଶେଷତଃ ଗ୍ରାମାଞ୍ଚଳରେ ଉନ୍ନତ ଧରଣର ଛେଳି ମିଳିଥାନ୍ତି କାରଣ ଗ୍ରାମାଞ୍ଚଳରେ ଛେଳି ଗୁଡ଼ିକ ନିଜ ଇଛାରେ ଜଙ୍ଗଲ ଘାସ ଚରି ବୁଲି ଖାଇଥାନ୍ତି ଏବଂ ଜଙ୍ଗଲ ଘାସ ଖାଇବା ଦ୍ୱାରା ସେମାନେ ହୃଷ୍ଟ ପୃଷ୍ଟ ହୋଇ ରୋଗ ରୋଗ ପ୍ରତିଶୋଧକ ଖାଦ୍ୟ ଖାଇଥାନ୍ତି ଜଙ୍ଗଲରେ ବିଶେଷ ଭାବରେ ବହୁତ ଔଷଧୀୟ ପତ୍ର ଥାଏ ସେହି ପତ୍ର ଗୁଡ଼ିକ ଖାଇ ଛେଳି ଗୁଡ଼ାକ ରୋଗ ହୋଇନଥାଏ ଆଉ ବିଶେଷ କରି ବର୍ଷକର ବାରମାସ ଭିତରେ ଅଧିକାଂଶ ଛେଳି ରୋଗାକ୍ରାନ୍ତ ହୋଇଥାନ୍ତି ଏଭଳି ଜାତୀୟ ଛେଳିକୁ ଅସୁସ୍ଥ ବୋଲି ଭାବେ ଆଉ ସେଥିପାଇଁ ଆମେ ଆମର ନିକଟସ୍ଥ ଥିବା ଛେଳି ଚାଷ କରୁଥିବା ଲୋକଙ୍କଠାରୁ ପରାମର୍ଶ ନେଇଥାଉ ଏବଂ ପଶୁ ଡାକ୍ତରଖାନାରୁ ଡାକ୍ତରଙ୍କଠାରୁ ମଧ୍ୟ ପରାମର୍ଶ ନେଇଥାଉ